ମୁଁ ଯେତେବେଳେ ବି ବାଇକ୍ ଚଲାଏ ବା ଯେତେବେଳେ ବି ଲମ୍ବା ଲମ୍ବା ଟୁର୍ ଯାଏ ସବୁବେଳେ ଆମେ କ'ଣ ମୁଁ ନିଜ ବାଇକ୍କୁ ଚେକ୍ କରେ ପ୍ରଥମେ ଯାହା ପମ୍ପ ଅଛି କି ନାହିଁ ବା ଯାହା ଦରକାର ସବୁ ମୁଁ ପ୍ରଥମେ ଚେକ୍ କରେ ଏବଂ ଚେକ୍ କରିବା ପରେ ହିଁ ମୁଁ ବାଇକ୍କୁ ଷ୍ଟାର୍ଟ କରେ ଏବଂ ବାହାରକୁ ବାହାର କରେ ତ ସବୁ ଜିନିଷ ଚେକ୍ କରିକି ଯଦି କିଛି ଜିନିଷ ଠିକ୍ ନାହିଁ ବା ହାବା କମ୍ ଅଛି ବା ଜରୱାଲ୍ କମ୍ ଅଛି ଏସବୁ ଜିନିଷ ଜାଣିବା ପରେ ମୁଁ କ'ଣ ମେକାନିକ୍ ପାଖକୁ ଯାଏ ଏବଂ ମେକାନିକ୍ ଯାହା ଅଛି ତାହା ସବୁ ଠିକ୍ କରିଦିଏ ଏବଂ ଠିକ୍ କରିବା ପରେ ମୁଁ ପୁଣି ଯେଉଁ ଯାତ୍ରା କରୁଥିଲି ବା ଯେଉଁ ଦୀର୍ଘଯାତ୍ରା କରିବା ପାଇଁ ଥିଲା ମୋର ସେଠାକୁ ମୁଁ ପୁଣି ଦୀର୍ଘଯାତ୍ରା ଷ୍ଟାର୍ଟ କଲି ତ ଏମିତି କରିବା ଦ୍ୱାରା କ'ଣ ହୁଏ ନା ଆମେ ବହୁତ ଲଙ୍ଗ ରାସ୍ତା ଯେତେବେଳେ ଆମେ ଯାଉଛୁ ବା ତିନିଶହ କିଲୋମିଟର ଯେତେବେଳେ ଆମେ ବାଇକ୍ରେ ଯାଉଛୁ ବା ଦୁଇଶହ କିଲୋମିଟର ଯେତେବେଳେ ଆମେ ବାଇକ୍ରେ ଯାଉଛୁ ପ୍ରଥମେ ଏହିସବୁ ଜିନିଷ ଚେକ୍ କରିବା କଥା ଏବଂ ଏହିସବୁ ଜିନିଷ ଚେକ୍ କରିବା ପରେ ଆମର ଯାହା ଉପକରଣ ଅଛି ବା ଯାହା ଆମର ପିନ୍ଧିବା ଯୋଗ୍ୟ ହେଲମେଟ୍ ଗ୍ଲୋଭ୍ ଏହିସବୁ ଜିନିଷକୁ ଆମେ ପିନ୍ଧିବା ଦରକାର ଏବଂ ଫଳତଃ କ'ଣ ହେବ ନା ଫଳତଃ ଆମେ ସେଫ୍ରେ ରହିବା ଏବଂ ଯାହା ରହିଛି ଆମର ସରକାରଙ୍କ ନିୟମ ବେ ଯାହାବି ସରକାରଙ୍କ ନିୟମ ରହିଛି ଯଥା ଆମର ଯେଉଁ ଟ୍ରାଫିକ୍ ଲାଇନ୍ ଅଛି ବା ଟ୍ରାଫିକ୍ ରୁଲ୍ ଯାହା ଅଛି ଆମେ ସମସ୍ତଙ୍କୁ ମାନିକି ଚଳିଲେ ଆମେ ଏକ୍ସିଡ଼େଣ୍ଟ୍ ମଧ୍ୟ ହବା ନାହିଁ ଏବଂ ବହୁତ ଖୁସି ଲାଗିବ ଏବଂ ଗ୍ଲୋଭ୍ ଆଣ୍ଠୁ କହୁଁଣିର ପ୍ୟାଡ଼୍ ଟୁଲବକ୍ସ ଇତ୍ୟାଦି ସବୁ ଆମେ ଧରିବା କଥା ଏବଂ ଏହିସବୁ ଜିନିଷ ଧରି ସାରି ଯିବା କଥା